ମହିଳାମାନେ ଦୈନିକ ଗୋଟିଏ ନିଜକୁ ନିଜେ ଗଢ଼ି ତୋଳିବା ପାଇଁ ନିଜ ଭିତରେ ଚେଷ୍ଟା ଜାରି ରଖିଛନ୍ତି ଏବଂ ଭାରତୀୟ ସମାଜରେ ମହିଳାଙ୍କ ଭୂମିକା ଆଗ ଅପେକ୍ଷା ଏବେ ଅଧିକ ସୁରକ୍ଷିତ ଏବଂ ନିଜେ ନିଜର ଉପରେ ନିର୍ଭର କରି ବଞ୍ଚିବା ଶିଖ୍ ଦେଖିଲେଣି ତେଣୁ ମୁଁ ଭାବୁଛି ଏବେ ମହିଳାମାନେ ଆଗ ଅପେକ୍ଷା ବହୁତ ସୁରକ୍ଷିତ ଏବଂ ଆମ ଭାରତରେ ସବୁ କ୍ଷେତ୍ର ଶିକ୍ଷା କ୍ଷେତ୍ରରେ ସମାଜ ଭିତରେ ବହୁତ ଭଲରେ ସବୁ କାମ କରୁଛନ୍ତି